ଆପଣଙ୍କର ପ୍ରିୟ ପୁସ୍ତକ କଣ ଏବଂ କାହିଁକି ମହାଭାରତ ରାମାୟଣ ମହାପୁରୁଷଙ୍କ ବିଷୟରେ ମହାଭାରତ ରାମାୟଣ ଗୀତା ଭାଗବତ ବିଷୟରେ ପଢ଼ିବାକୁ ବହୁତ ଭଲ ଲାଗେ କିନ୍ତୁ ବହୁତ କିଛି ଶିଖିବାକୁ ମିଳେ ବହୁତ କିଛି ଜିନିଷ ଜାଣୁ ଯୋଉ ଜିନଷ ତାକୁ ଆମେ ଜାଣି ନଥାଉ ସେଇ ଜିନିଷ ଆମେ ଜାଣିପାରୁ ଗୀତାରେ ତ ବହୁତ କିଛି ଜିନିଷ ଗୁରାକ ସମାଧାନ ହେବାକୁ ପଡ଼େ ସମାଧାନ ମିଳିଥାଏ ଗୀତାରୁ କାହାଣୀ ବିଷୟରେ କୁହନ୍ତୁ ଏବଂ ଆପଣ ଏଥିରୁ କଣ ଶିଖିଛନ୍ତି ତାହା ରାମାୟଣ ବିଷୟରେ ଆମେ ଶିଖିଛୁ ଭାଇ ଭାଇ ତାଙ୍କର ପ୍ରେମ ସମ୍ପର୍କରେ ନିବିଡ଼ତା ଜାଣିଲୁ ତଥାପି ଯେତେ ସତୀ ହେଲେବି ଶ୍ରୀରାମଚନ୍ଦ୍ର ସୀତାଙ୍କୁ ଅବିଶ୍ୱାସ କରିଥିଲେ ଯେତେ ତମେ ସତୀତ୍ଵ ଗ୍ରହଣ କରିଥାଅନା କାହିଁକି ସ୍ବାମୀମାନେ ସବୁବେଳେ ସନ୍ଦେହ ମନରେ ରହିଥାନ୍ତି ଗୀତାରେ ଗୀତା ପଢ଼ିଲେ ଆମେ ବହୁତ କିଛି ଜିନିଷ ଶିକ୍ଷା ଆହରଣ କରିଥାଉ ଗୀତାରେ ବହୁତ କିଛି ଜିନିଷ ଯୋଉ ଜିନିଷକୁ ସମାଧାନ କରିବାର ବାଟ ଆମକୁ ଦେଖେଇଥାଏ